ମୋତେ ଆଉ କୌଣସି ଧର୍ମ ଆକର୍ଷିତ କରିନାହିଁ କାରଣ ମୁଁ ଜଣେ ହିନ୍ଦୁ ଧର୍ମର ଲୋକ ଯେହେତୁ ମୋର ଧର୍ମ ହେଉଛି ହିନ୍ଦୁ ଆମର ହିନ୍ଦୁ ଧର୍ମରେ ତ ବହୁତ କିଛି ଶିଖିବାକୁ ଅଛି ଜଗନ୍ନାଥ ଦେଶ ଆମର ଆମର ସଂସ୍କୃତି ପରମ୍ପରା ମହାନ୍ ଆମେ ହେଉଛୁ ହିନ୍ଦୁ ବୋଲି ଆମେ ବହୁତ ଗର୍ବିତ ଅନ୍ୟ ଧର୍ମରୁ ବହୁତ କିଛି ବି ଶିଖିବାର ଅଛି ଯେମିତି ଆମର ହିନ୍ଦୁ ଧର୍ମରେ ଗୀତା ସେମିତି ଅନ୍ୟ ଧର୍ମରେ ବାଇବେଲ୍ କୋରାନ୍ ସେମାନେ ସେମାନଙ୍କ ଧର୍ମକୁ ନେଇକି ସେମାନେ ଗର୍ବିତ ସେମାନଙ୍କ ଧର୍ମରେ ବି ବହୁତ କିଛି ଶିଖିବାକୁ ଅଛି କିନ୍ତୁ ଯେହେତୁ ମୁଁ ଜଣେ ହିନ୍ଦୁ ସେଥିପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ ଯେ ମୋ ଧର୍ମ ମୋ ପାଇଁ ଶ୍ରେଷ୍ଠ ଆଉ ବଡ଼ ଅନ୍ୟ ଧର୍ମରୁ ବି ବହୁତ କିଛି ଶିଖିବାକୁ ମିଳିବ ଯେମିତିକି ଆମ ହିନ୍ଦୁ ଧର୍ମରେ ଆମେ ବହୁତ କିଛି ଶିଖୁଛୁ ଆମ କଳା ସାହିତ୍ୟକୁ ନେଇ ଗର୍ବ ଅନୁଭବ କରୁଛୁ ସବୁଆଡ଼େ ଆମ ଧର୍ମଟାକୁ ଆମେ ବିକଶିତ କରିବା ପାଇଁ ଚେଷ୍ଟା କରୁଛୁ ସେମିତି ସେମାନେ ବି ସେମାନଙ୍କ ଧର୍ମକୁ ନେଇକି ବହୁତ ଗର୍ବ ଅନୁଭବ କରୁଥିବେ ତାଙ୍କ ଧର୍ମରେ ବହୁତ ଶିଖିବାକୁ ବି ଅନେକ ଜିନିଷ ଥାଇପାରେ ହେଲେ ମୋତେ କୌଣସି ଧର୍ମ ଆକର୍ଷିତ କରିନାହିଁ ମୁଁ ମୋ ଧର୍ମକୁ ନେଇ ବହୁତ ଗର୍ବିତ ଆଉ ମୁଁ ହିନ୍ଦୁ ଧର୍ମ ଛଡ଼ା ଅନ୍ୟ କୌଣସି ଧର୍ମର ପର୍ବ ପାଳନ ଏପର୍ଯ୍ୟନ୍ତ କରିନାହିଁ ଆମର ହିନ୍ଦୁ ଧର୍ମରେ ତ ବାର ମାସରେ ତେର ପର୍ବ ପାଳିବାକୁ ଅଛି ଆମେ ଆଉ କ'ଣ କାହାର ଧର୍ମର ପର୍ବ ପାଳନ କରିବୁ ଆମ ପର୍ବ ତ ଆମ ପାଇଁ ମହାନ୍ ଆମ ପର୍ବ ଆମ ପାଇଁ ସରୁ ହିଁ ନାହିଁ ବର୍ଷକସାରା ଆମର ପର୍ବପର୍ବାଣୀ ଜାନି ଯାତ୍ରା ଯେହେତୁ ଆମେ ହିନ୍ଦୁ ଏମିତି ଆମର ଯେତିକି ପର୍ବପର୍ବାଣୀ ଅଛି କୌଣସି ଧର୍ମରେ ଏତିକି ପର୍ବପର୍ବାଣୀ ନଥିବ ସେଥିପାଇଁ ମୁଁ ସବୁବେଳେ ଆମରି ନିଜ ଧର୍ମ ପାଇଁ ନିଜେ ଗର୍ବ ଅନୁଭବ କରେ ନିଜର ପର୍ବକୁ ହିଁ ପାଳନ କରେ